ଯାହାକେ ଆଦିମ ଯୁଗରେ ବ୍ୟବହାର ହଉଥିଲା ଆଦିମାନବଙ୍କ ପାଖରେ ଯେମିତିକି ପଥର ଦେଇକରି ତାଙ୍କେ ନିଆଁ ଜଳାଉ ଥିଲେ ପଥର ଦେଇକରି ତା'ପରେ ତାହା ପଥର ଦେଇକରି ତାଙ୍କ କେତେ ପ୍ରକାର ଅସ୍ତ୍ର ଶସ୍ତ୍ର ବନାଉଥିଲେ ତାହା ସବୁ ଏବେର ଆଦି ସାଂସ୍କୃତିକ ଐତିହାସିକ ପ୍ରଦର୍ଶନ କରିଛି ତାହାକୁ ଆମେ ଐତିହାସିକ ପ୍ରଦର୍ଶନ କରିଥାଉ